ମୁଁ ଆରମ୍ଭରୁ ମୋର ଘରେ ଚିତ୍ର ମାଧ୍ୟମରେ ସବୁ ଦେଖାଇବାକୁ ଚେଷ୍ଟା କରେ କଳା ଆଉ କାରିଗରୀ ସାହାଯ୍ୟରେ ମୁଁ ଘରକୁ ଚିତ୍ର କରି ବିଭିନ୍ନ ପ୍ରକାରର କାନ୍ଥ କାନ୍ଥ ମାନଙ୍କରେ ଚିତ୍ର କରିବାକୁ ମୋର ବହୁତ ଇଚ୍ଛା ସେଗୁଡ଼ାକ କରି ସେ କଳା ମାଧ୍ୟମରେ ଆମର ଦେଖାଇବି ଏବଂ ଘରକୁ ସଜାଇବାକୁ ମୋର ଇଚ୍ଛା ଯେଉଁଟାକି ମୁଁ କାଗଜ ଫୁଲ ମଧ୍ୟ ଶିଖିଛି ଯାହା ମାଧ୍ୟମରେ ସେ ଫୁଲ ଫୁଟିଲା ସତେଜ ଫୁଲ ଭଳିଆ ଦେଖାଯାଏ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ମୁଁ କପଡ଼ା ଆଣି କଣ୍ଢେଇ ମଧ୍ୟ ତିଆରି କରିବାରେ ଯାହା ପାଇଁ ସେ କଣ୍ଢେଇ ମାଧ୍ୟମରେ ମଧ୍ୟ ମୁଁ ଘରକୁ ସଜାଇବାକୁ ସବୁବେଳେ ଚେଷ୍ଟା କରିଥାଏ